ଆମ ଗାଁ ରେ ବୟସ୍କ ଲୋକମାନେ ଗାଁ ଶେଷ ମୁଣ୍ଡ ମନ୍ଦିର ପାଖରେ ବସି ଅନେକ ସମୟରେ ତାସ୍ ଲୁଡ଼ୁ ଏସବୁ ଖେଳ ଖେଳିଥାନ୍ତି ତାସ୍ ରେ ଜୋକର ରଙ୍ଗ କାଟ ଏସବୁ ଖେଳ ଖେଳନ୍ତି